ହ୍ୟାଲୋ ଆପଣ ବିଜୟ ବାବୁ ବସ୍ର ଡ୍ରାଇଭର୍ କହୁଛନ୍ତି କି ହଁ ମୁଁ ଭୁବନେଶ୍ୱରରେ ପହଞ୍ଚିଯାଇଛି ହେଲେ ଆପଣଙ୍କର ବସର ପୈଠ ଦେବାକୁ ମୁଁ ଭୁଲିଯାଇଛି ତ ଆପଣ ୟୁ ପି ଆଇ ମାଧ୍ୟମରେ ପଇସା ଗ୍ରହଣ କରିପାରିବେ ନା ହଁ ତ ମୁଁ ଏବେଏବେ ସାଙ୍ଗେସାଙ୍ଗେ ପଠେଇ ଦେଉଛି